ହଁ ଏହିଟା ସାଗରିକା ଫୁଲ ଦୋକାନକୁ ଲାଗିଛି କଣ କଣ ଫୁଲ ଗେଣ୍ଡୁ ଅଛି ଜୁଇ ଅଛି ମଲ୍ଲି ଅଛି ଟଗର ଅଛି ବହୁତ ଭେରାଇଟିର ଫୁଲ ଅଛି କଣ କେନ୍ ଫୁଲ ନେବେ ହେଉ ଠିକ ଅଛି କେନ୍ ଫୁଲ ନେବେ କେତେ ନେବେ ଟଗରର ଗୋଟିଏ ମାଲାକୁ କୋଡ଼ିଏ ଟଙ୍କା ଅଛି ଗୋଲାପର ତିରିଶ କୁସୁମର ଷାଠିଏ କେନେ ନେବ କେନ୍ କେନ୍ତା ନେବ ସେନ୍ତିର ତ ରେଟ୍ କମାଇ ନାହିଁ ହୁଏ ଦେଖୁଛ ତ କେନ୍ତା ହେଉଛେ ଆର ରେଟ୍ କମାଇ ନାହିଁ କେ ଆମେ ତ ଗୋଟିଏ ହାରକେ ତ ଦି ଟଙ୍କା ତିନି ଟଙ୍କା ଲେଖେନ୍ ଲାଭ ପାଉଛୁ ବେଶି ତ ଲାଭ ନାହିଁ ପରା ସେନ୍ତି କେ ରେଟ୍ କମାଇ ନାହିଁ ହେ ଯଦି ନେବ ଅଧିକା କରିକି ଯଦି ନେବ ବଲେ ତୁମ ଲାଗି କମାଇ ଦେବି ହଁ ଯଦି ନେବ ଅଧିକାର କିଛି ନେବ ବଲେ ହେବ ବଲେ ତ ଆସ ପାଞ୍ଚ ଦଶ କମାଇକି ଦେବି କେନ୍ ଫୁଲ ନେବ ହଁ ପାଞ୍ଚ ଦଶ କମାଇକି ଦେବି ତୁମେ ଯଦି ନେବ କେନ୍ ଫୁଲ ନେବ କେନ୍ କେନ୍ ଫୁଲ ନେବ ନୂଆ ଫୁଲ ତ ବହୁତ ଆସିଛେ ମଲ୍ଲି ଫୁଲ ଗୋଲାପ ଫୁଲ ଆଉ ସେ ଗେଣ୍ଡୁ ଫୁଲ ଗଜରା ଲାଗି ଅଛେଁ ମାଳତୀ ଫୁଲ ମାଲ ଗୁନ୍ଥିଲେ ଭଲ ଦେଖା ଯାଇଛେ ମାଳତୀ ଫୁଲ ନେବ କେଁ ମାଳତୀ କୋଡ଼ିଏ ଟଙ୍କା ମାଲ କୋଡ଼ିଏ ଟଙ୍କା ପୁଷ୍ପାଞ୍ଜଳି ଲାଗି ଫୁଲ ନେବ ଗୋଲାପ ଫୁଲ ପୁଷ୍ପାଞ୍ଜଳି ଦେବାର ଲାଗି ସେଟା ବେଶି ପଇସା ଗୁଟେ ହେକେ ଦଶ ଟଙ୍କା ଲାଗବା ଗୋଲାପ ଫୁଲ ପୁଷ୍ପାଞ୍ଜଳି ଦେବା ଲାଗି ଗୋଟିଏ କେ ଦଶ ଟଙ୍କା ଲାଗବା ତୁମେ ଯଦି କହିବ ଟଙ୍କେ ଦୁଇ ଟଙ୍କା କମାଇ ଦେମା ହଁ ତୁମେ ଯଦି କହିବ ଟଙ୍କେ ଦୁଇ ଟଙ୍କା କମାଇ ଦେମା ନେବ କେବେ ନେବ ହେଉ ଠିକ ଅଛେ ଫୁଲ ନାଁ କହ କେତେ କାଣା ନେବ ଯେ ଫୁଲ ନାଁ କହ କେତେ କାଣା ନେବ ଯେ କେତେ ନେବ ହେଉ ଠିକ ଅଛେ କହ

ହଁ

ହେଉ ଠିକ ଅଛେ ହେଉ ହଁ କହ ଆର କଣ କଣ ଦେବା ହେଉ ଠିକ ଅଛେ ମୁଇଁ ଚେକ୍ କରିକି ଠିକ ଅଛେ ତୁମେ କହିବ ଆଡ଼୍ରେସ ଦେବ ଆଉ ପଇସା ପଠାଇ ଦେବ ମୁଇଁ ଚେକ୍ କରିକି ମୁଁ ଲୋକ ଲଗାଇକରି ତୁମ ନା ଦେଇଦେବି କେତେ ତାରିଖ ଅଛେ ଗଣେଶ ପୂଜା କି ସବୁ ଯେତେ ଦୁଇ ଶହ ହେଉ ଠିକ ଅଛେ ହେଉ ଠିକ ଅଛେ ଆଡ଼ଭାନ୍ସ କରିଦେବ ମୁଇଁ ତୁମ ନିକେ ପଠାଇଦେବି ବୋଲ ଆଡ଼୍ରେସ ଦେଇ ଦେଇ ଥିବ ହଁ ହେଉ ଠିକ ଅଛି